ଆମ ଗାଁର ଯଦି ଜଣଙ୍କର ଅଙ୍ଗ ଭାଙ୍ଗିଥାଏ ତେବେ ଆମେ ଗାଁର ଲୋକ ମାନେ ମିଳିମିଶି ଶହେଆଠ ଗାଡ଼ିକି ଡାକି ସେ ଲୋକକୁ ଡାକ୍ତରଖାନା ନେବାପାଇଁ ବ୍ୟବସ୍ଥା କରିଥାଉ ଡାକ୍ତରଖାନାରେ ପହଞ୍ଚି ସେଠାରେ ଦେଖେଇ ଔଷଧ କିଣି ତାକୁ ବ୍ୟବସ୍ଥା କରିଥାଉ ଆଣି ଘରେ ଛାଡ଼ୁ ଏବଂ ଯଦି ସେହି ଡାକ୍ତରଖାନାରେ ତାହାର ଚିକିତ୍ସା ହୋଇନପରିଲା ତାହେଲେ ଉପରସ୍ଥ କର୍ମଚାରୀଙ୍କୁ ଧରି ବଡ଼ ଡାକ୍ତରଖାନାକୁ ନେବାର ବନ୍ଦବୋସ୍ତ କରିଥାଉ